ଆମର ଓଡ଼ିଶା ହଉଛି କୃଷି ପ୍ରାଧାନ୍ୟ ଦେଶ ଏଠାରେ ଲୋକ ଚାଷ ବାସ କରିକି ନିଜର ଭରଣ ପୋଷଣ କରନ୍ତି କିନ୍ତୁ ଯେହେତୁ ଆମର ବେଶୀ ପାଠ ପାଠ ପଢ଼ିକରି ଚାକିରି କରିନାହାନ୍ତି ଆମର କୃଷି ସେଥିପାଇଁ ବହୁତ ଲୋକ କୃଷି ଉପରେ ନିର୍ଭର କରନ୍ତି ମନେକର ଧାନ ଚାଷ ହୋଇଛି ଆସିଗଲା ବାତ୍ୟା ବନ୍ୟା ସେଥିରେ ଚାଷ ଜମି କ୍ଷତିକାର ହେଲା ୟାର୍ ହେଲ୍ପ୍ ଲାଇନ୍ ଥିଲେବି ଏତେ ଫଳପ୍ରଦ ହେଉନି କାହିଁକି ଯେତିକି ଚାଷ ଜମିରୁ ଆମର ପଇସାଟା ମିଳିବ ସେତିକି ହେଲ୍ପ୍ ଲାଇନ୍ ଏଇଠୁ ବି ସେ ଯେତିକି ଚାଷ ଜମିରୁ ଆମ ମିଳିବ ତା ପରିବାରକୁ ପୋଷିବ ସେ ସେତିକି ପରିମାଣରୁ ପଇସାଟା ମିଳୁନି ସେଥିପାଇଁ ଲୋକ ଆତ୍ମହତ୍ୟା କରୁଛନ୍ତି ତାକୁ ଏଡ଼ାଇବାକୁ ମୁଁ ଚାହୁଁଛି ସେ ଆତ୍ମହତ୍ୟା ରୋକିବାକୁ ଚାହୁଁଛି ଯେ ଏହାର ଗୋଟିଏ ରୀତିମତ ଭାବେ ଗୋଟିଏ କାଉନସିଲିଂ ସେଣ୍ଟର୍ କରାଯାଉ ଏକରେ ଦୁଇରେ କୃଷକର କେତେ ପରିମାଣର ଜମି ନଷ୍ଟ ହୋଇଛି ତା'ର ତଦାରଖ କରାଯାଉ ତା'ର ପଇସା କେତେ ଖର୍ଚ୍ଚ ହୋଇଛି ତା'ର ବି ତଦାରଖ କରାଯାଉ ଏତେ ତାକୁ ଯେତିକି ତା'ର ଫ ଚାଷ ଜମି କି ତାର ଯେତିକି ଫସଲ ନଷ୍ଟ ହୋଇଛି ସେଥିରୁ ତାର ପଇସାଟା ସେଇ ପରିମାଣ ସେତିକି ପଇସା ତାକୁ ମିଳିଲେ କୃଷକ ଆତ୍ମହତ୍ୟା

ଦ୍ୱିତୀୟତଃ ତା ପରିବାର ସୁଖ ଶାନ୍ତିରେ ରହିବେ କୃଷକ ଜଣେ ଆତ୍ମହତ୍ୟା କରିଦେଲେ ତାର ପରିବାରରେ ମେରୁଦଣ୍ଡ କଟିଯାଉଛି ମେରୁଦଣ୍ଡ ଗୋଟିଏ ମଣିଷର କଟିଯିବା ମାନେ ବଞ୍ଚିଯିବା ମରିବା ସାଙ୍ଗରେ ସମାନ ସେଥିପାଇଁ ମୁଁ ଚାହୁଁଛି ଗୋଟିଏ କାଉନସିଲିଂ ସେଣ୍ଟର୍ କରାଯାଉ ତାକୁ ତାର କ'ଣ ନଷ୍ଟ ହୋଇଛି କ'ଣ କେତେ ପରିମାଣରେ ନଷ୍ଟ ହୋଇଛି ତା'ର ରୀତିମତ ଭାବେ କାଉନସିଲିଂ କରାଯାଉ ଆଉ ତା'ର ଭରଣ ପୋଷଣ କରାଯାଉ